ମୋତେ ବୁଲିବାରେ ହିଁ ଖୁସି ମିଳେ ମୁଁ ଏବେ ଗୋଟିଏ ପ୍ରୋଜେକ୍ଟରେ କାମ କରୁଛି ଯାହା କି ମୋତେ ପ୍ରତ୍ୟେକ ଜିଲ୍ଲା ବୁଲିବା ପାଇଁ ପଡ଼ୁଛି ମୁଁ ଏବେ ଗୋଟେ ବର୍ଷ ମଧ୍ୟରେ ଅଠରଟି ଜିଲ୍ଲା ବୁଲି ସାରିଲିଣି ଯେପରିକି ଖୋର୍ଦ୍ଦା ଜିଲ୍ଲାରେ ମୁଁ ପୁରା ଭୁବନେଶ୍ୱର ସାରା ସବୁ ଦର୍ଶନୀୟ ସ୍ଥାନ ଲିଙ୍ଗରାଜ ମନ୍ଦିର କତୁରୁ ଆରମ୍ଭ କରିକି ଖଣ୍ଡଗିରି ଉଦୟଗିରି ସବୁ ସ୍ଥାନ ପୁରୀର ଜଗନ୍ନାଥ ମନ୍ଦିର କେଉଁଝର ଜିଲ୍ଲାର ତାରିଣୀ ମନ୍ଦିର ଏପିରିକି ବହୁତ ଜାଗା ମୁଁ ବୁଲି ସାରିଲିଣି ବୁଲି ବୁଲିଲେ ବୁଲିବାରେ ହିଁ ମୋତେ ଖୁସି ମିଳେ ବୁଲିବା ସହିତ କାମ ମଧ୍ୟ ମିଳୁଛି ବିଭିନ୍ନ ଲୋକମାନଙ୍କ ସହିତ ମିଶିବା ପାଇଁ ପଡ଼ୁଛି ବିଭିନ୍ନ ଭାଷା ବି ମୋତେ ଜାଣିବାକୁ ମିଳୁଛି ବିଭିନ୍ନ ଜାଗାରେ ଜାଗା ଦେଖିକି ବୁଲିଲେ କିଛି ମୋତେ ଜ୍ଞାନ ଅର୍ଜନ ମଧ୍ୟ ହେଉଛି ସେଥିପାଇଁ ମୋତେ ବୁଲିବା ପାଇଁ ବହୁତ ଭଲ ଲାଗେ ଆଉ ମୁଁ ଆଉ କିଛି ଆଉ ଗୋଟେ ବର୍ଷ ମଧ୍ୟରେ ମୁଁ ମୋ ପ୍ରୋଜେକ୍ଟ କାମ ସରିଯିବା ସହିତ ମୁଁ ପୁରା ଅଠେଇଶଟି ରାଜ୍ୟଯାକ ବୁଲିଯିବି ଆଉ ଆଉ ଯେତିକି ଏବେ ଜାଣିଛି ତାଠୁ ଅଧିକ ବିଷୟରେ ଜାଣିବା ପାଇଁ ମୋତେ ମିଳିବ ଆଉ ବହୁତ ସାରା ଲୋକମାନଙ୍କ ସହିତ ମିଶିବା ପାଇଁ ମଧ୍ୟ ମିଳିବ ବହୁତ ଭାଷା ବି ମଧ୍ୟ ଜାଣିବା ପାଇଁ ମିଳିବ ଆଉ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ମୋତେ ସବୁ ଜିଲ୍ଲାର ସବୁ ଜିଲ୍ଲାର ଜାଗା ମଧ୍ୟ ବୁଲିବା ପାଇଁ ପଡ଼ିବ ସେଥିପାଇଁ ମୁଁ ବହୁତ ହିଁ ଖୁସି